ଆମ ଗ୍ରାମାଞ୍ଚଳର ଶ୍ରମିକମାନଙ୍କୁ ଏତେ କାମ ଧନ୍ଦା କିଛି ମିଳେ ନାହିଁ ସେମାନେ ବୁଲି ବୁଲି କାମ ଖୋଜି ଥାଆନ୍ତି ଦିନ ମଜୁରିଆ ଭାବେ ଆଠ ଘଣ୍ଟାରୁ ବାର ଘଣ୍ଟା କାମ କରିଥାଆନ୍ତି ଯେମିତିକି ମାଟି କଳା ରାସ୍ତା କାମ ବାଲି ସିମେଣ୍ଟ କାମ ଇଟା ମାଟିରେ କାମ

ମଜୁରି ଖଟୁଥିବା ଲୋକମାନଙ୍କ ପାଇଁ ପାରଶ୍ରମିକ ଫଳ ବହୁତ କମ ଏଠୁ ଦିନସାରା କାମ କଲେ ମାତ୍ର ତିନିଶହ ଟଙ୍କା ମିଳିଥାଏ ଯାହା ଫଳରେ କି ନିଜ ପରିବାରର ପ୍ରତିପୋଷଣ ପାଇଁ କଷ୍ଟ ସାଧ୍ୟ ହୋଇଥାଏ